ମୋ ଓଡ଼ିଆ ପସନ୍ଦିତ ଶବ୍ଦ ହେଉଛି ମାଁ ଏବଂ ବାପା କାରଣ ଆମ ଓଡ଼ିଆରେ ମାଁ ବାପା ବହୁତ ମୁଖ୍ୟ ଲୋକଙ୍କୁ କହିବାକୁ ମଧ୍ୟ ବହୁତ ପସନ୍ଦ ମାଁ ବାପାଙ୍କୁ ଖଣ୍ଡ ବାକ୍ୟ ଗୁଡ଼ିକ ହେଲା ଓଡ଼ିଶାର ସେ ସେପଟ ଯାଆନ୍ତି

ମୁଁ ନିଜକୁ ଗର୍ବିତ ଭାବୁଛି ମୁଁ ଗୋଟେ ଓଡ଼ିଆ ପୁଅ ଓଡ଼ିଶାରେ ଜନ୍ମ ନେଇଛି କେ ଆମ ମାତୃଭାଷା ହିଁ ଓଡ଼ିଆ ତେଣୁ ଆମେ କେବେ ବି ଡରିବା କଥାଟା ଲୋକଙ୍କୁ କହିବା ମୁଁ ଗୋଟେ ଓଡ଼ିଆ ଲୋକ ବୋଲି ତେଣୁକୁ ମୁଁ ଓଡ଼ିଆ ପିଲା ଓଡ଼ିଆ ରାଜ୍ୟରେ ଜନ୍ମ ହେଇଛି ବୋଲି ମୁଁ ବହୁତ ଗର୍ବିତ ତେଣୁ